ହ୍ୟାଲୋ ଆମ ପାଇପ୍ ଖରାପ ହେଇଯାଇଛି ଆମେ ଯେଉଁ ନୂଆ ଘର କରିଥିଲୁ ରୋଷେଇ ଘର ଆଉ ପାଇଖାନା ଘର ପାଇପ୍ ଖରାପ ହେଇଯାଇଛି ପାଣି ଆସୁନି ପାଣି ଗଳୁଛି ଚାରିଆଡ଼େ ହଉ ଟିକେ ଆସନ୍ତୁ ସଜାଡ଼ି ଦେବେ କେତେବେଳେ ଆସିବେ କେତେ ଟଙ୍କା ନେବେ ହଉ ଠିକ୍ ଅଛି ହଁ ଆସିବେନା ଆଜି କେତେବେଳକୁ ଆସିବେ ଆଜି କେତେବେଳକୁ ଆସିବେ ଡଗରପଡ଼ା କେତେବେଳକୁ ଆସିବେ କହୁନାହାନ୍ତି ପାଇପ୍ ବି ସାଙ୍ଗରେ ଆଣିଥିବେ ନୂଆ ପାଇପ୍ ନୂଆ ପାଇପ୍ ସାଙ୍ଗରେ ଆଣିଥିବେ

ପି ଭି ସି ପାଇପ୍ ପି ଭି ସି ପାଇପ୍ ଆଣିବେ ପି ଭି ସି ପାଇପ୍ କମ୍ପାନୀ ନାଁ ପି ଭି ସି ହଁ ହଁ ଆଉ ଅଠା ସବୁ ସାଙ୍ଗରେ ଯାହା ଦରକାର ଜିନିଷ ନେଇ ଆସିଥିବେ ଆଉ ହଉ ହଁ